ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ପ୍ରାକୃତିକ ସମ୍ପଦ ଏବଂ ପରିବେଶ ଆହ୍ଵାନ ଗୁଡ଼ିକ କହିଲେ ଯେମିତି କି ଜଳ ଜଙ୍ଗଲ ଖଣିଜ ପଦାର୍ଥ ପ୍ରଦୂଷଣ ଅଟେ ପ୍ରଥମତଃ ପ୍ରଦୂଷଣ ଯେମିତି କି ହେଉଛି ଆମର କଳକାରଖାନା ଗୁଡ଼ିକ ବହୁଳ ଭାବରେ ବ୍ୟବହାର କରିବା ଦ୍ୱାରା ଏବଂ ଏହା ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ଗଢ଼ି ଉଠିବା ଦ୍ୱାରା ଏଥିରୁ ବାହାରୁ ଥିବା ପ୍ରଦୂଷିତ ପ୍ରଦାର୍ଥ ଏବଂ ଜଳ ଗୁଡ଼ିକ ବିଭିନ୍ନ ପ୍ରକାର ପୋଖରୀ ଏବଂ ନାଳ ନର୍ଦ୍ଦମାରେ ମିଶି ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ସହିତ ଏହାର ବିଭିନ୍ନ ପ୍ରକାର କୀଟନାଶକ ଏଥିରୁ ପୋକ ଜୋକ ମଧ୍ୟ ବାହାରିଥାନ୍ତି ଯାହାଦ୍ୱାରା ଏହା ଲୋକମାନଙ୍କୁ କାମୁଡ଼ିବା ଦ୍ୱାରା ସେମାନଙ୍କୁ ମଧ୍ୟ ରୋଗ ବିଭିନ୍ନ କରାଇଥାଏ ଏବଂ ପାଣିରେ ମିଶିବା ଦ୍ୱାରା ସେମାନେ ଏହାକୁ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଯେମିତି କି ଆମର ଟାଇଫଏଡ଼ ହୋଇଯାଉ ସେମିତି ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଯାହାଦ୍ୱାରା ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଆଇରନ୍ କ୍ଳସ ପଅଣ୍ଡରେ ପକାଇବା ଦ୍ୱାରା କାରଣ ଏହା ଇଣ୍ଡଷ୍ଟ୍ରିଆଲ ଏରିଆରୁ ଏହା ବାହାରୁଥିବା ବିଭିନ୍ନ ପ୍ରକାରର କାର୍ବନ ମନୋକ୍ସାଇଡ଼ ହେଉ କିମ୍ବା କୋଇଲାର ବିଭିନ୍ନ ଚୁନ ହେଉ ପାଣିରେ ମିଶାଇବା ଦ୍ୱାରା ଏହା ପାଣିକୁ ବହୁଳ ବ୍ୟବହାର ମାତ୍ରାରେ ଏହାର ସୁନାଦିତ ଗୁଡ଼ିକୁ ନଷ୍ଟ କରିବା ସହିତ ଲୋକମାନଙ୍କୁ କ୍ଷତି ପହଞ୍ଚାଇଥାଏ